ଅକ୍ଟୋବର ଚଉଦ ଦୁଇ ହଜାର ନଅ ମେ' ଅଠର ଦୁଇହଜାର ଚଉଦ ଜୁଲାଇ ସାତ ଦୁଇ ହଜାର ପନ୍ଦର ଜୁନ୍ ପାଞ୍ଚ ଦୁଇହଜାର ଛଅ ଏପ୍ରିଲ୍ ଛଅ ଦୁଇହଜାର ସତର